ଆଜ୍ଞା କୁହନ୍ତୁ ଆଜ୍ଞା ହଁ ମୁଁ ଦହିବରା ଷ୍ଟଲ୍ଟେ ଖୋଲିଛି ଆଜ୍ଞା ଆମେ ଡେଲିଭରି ଦେଇପାରିବୁ କୁହନ୍ତୁ

ଆଜ୍ଞା ଅର୍ଡ଼ର୍ ଦେଇପାରିବେ ଆପଣ ଯେତେ କହିବେ ଆମେ ତ ଷ୍ଟଲ୍ ଖୋଲିଛୁ ଆମେ ନିଶ୍ଚୟ ଦେଇପାରିବୁ ଆମର ଦହିବରା ପ୍ଲେଟ୍ଟା ଆଜ୍ଞା ତିରିଶ ଟଙ୍କା ପଡ଼ୁଛି ଆଜ୍ଞା ତିନିଶହ କ'ଣ ପାଞ୍ଚଶହ ଯେତେ ଆପଣ ଚାହିଁବେ କହିପାରିବେ ଆମେ ନିଶ୍ଚୟ ଆପଣଙ୍କୁ ଦେଇପାରିବୁ ନା ନା ଆଜ୍ଞା ଆଜ୍ଞା ଆପଣ ଚିନ୍ତା କରନ୍ତୁନି ଆମେ କୌଣସି ଭେଜାଲ୍ ଦେବୁନି ଆମର କି ବାସି ଦହିରେ ବି ଦେବୁନି ଆମେ ଭଲ ଦହି ପକେଇ କିନା ଆପଣଙ୍କୁ ପରଷି ଦେବୁ ଆଜ୍ଞା ଆମେ ନିଶ୍ଚୟ ଭଲ ଦହି ପକାଇକି ଏମିତି କିଛି ପଚା ଆଳୁ ନଦେଇକି ଆମେ ଭଲ ଆଳୁ ପକେଇ ଭଲ ମଟର ପକାଇକି ନା ଆପଣଙ୍କୁ ନିଶ୍ଚୟ ଦହିବରା କରିକି ଦେବୁ ନା ନା ଆପଣ ଖାଲି ଆମକୁ ଆପଣଙ୍କ ଆଡ଼୍ରେସ୍ଟା ଆମକୁ ପଠାଇ ଦେବେ ଆମେ ଗୋଟେ ଗ୍ରାହକ ଅଛନ୍ତି ଆପଣଙ୍କ ଘରେ ନେଇକି ନା ପହଞ୍ଚାଇ ଦେବେ ଆପଣଙ୍କୁ ଆସିବାକୁ ପଡ଼ିବନି ଆମ ଘରେ ନେଇକି ନା ଆପଣଙ୍କ ଘରେ ଭଲରେ ପହଞ୍ଚାଇ ଦେବେ ଖାଲି ଆପଣଙ୍କ ଆଡ଼୍ରେସ୍ଟା ଆମକୁ ଜଣାଇ ଦେବେ ଆମେ ଘରେ ନେଇକି ପହଞ୍ଚାଇ ଦେବୁ ନା ନା ଆପଣ ଆମ ଉପରେ ବିଶ୍ୱାସ ରଖନ୍ତୁ ଆମେ ସେମିତି କରିବୁନି ତ ଆମେ କୌଣସି ଠକ ଲୋକ ନୁହେଁ କାହିଁକିନା ଆମେ ଯେଉଁ ଷ୍ଟଲ୍ ଖୋଲିଲା ଦିନଠୁ ଆମ କତିକୁ ବହୁତ ଲୋକ ଆସୁଛନ୍ତି ଏମିତିକି ଆମକୁ ବହୁତ ଭଲ ବି କୁହନ୍ତି ଆଉ ଆମେ ନିଶ୍ଚିତ ଆପଣ ଯେଉଁ ଟାଇମ୍ରେ ଦେଇଥିବେ ସେ ଠିକ୍ ଟାଇମ୍ରେ ଆପଣ ମୋ ଗ୍ରାହକ ନେଇକି ଆପଣଙ୍କ ଘରେ ପହଞ୍ଚାଇ ଦେବେ ଆଜ୍ଞା ଆଜ୍ଞା ଆପଣ ପଠାଇ ଦିଅନ୍ତୁ ମୁଁ ଦେବି